ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ ଆଜ୍ଞା ଆପଣ ଗଞ୍ଜାମ ଗଞ୍ଜପତିରୁ ଯେଉଁ ରେଲଓ୍ୱେ ଷ୍ଟେସନରୁ ଆସି ଆସିକି ପହଞ୍ଚିବେ ବ୍ରହ୍ମପୁରରେ ଆସି ପହଞ୍ଚିବେ ହଁ ପୁରୀ ହଁ ଆପଣ କେମତି ଆସିବେ ଅଟୋରେ ସେଇଠି ପଳେଇ ଆସିବେ ମୋର ଶୁଣ ମୋର ମେନ୍ ରୋଡ଼ରେ ହୋଟେଲ୍ ଅଛି ସେଇଠି ଆସିକରି ଖାଇଦେବେ ଆପଣ ଶୁଣ ଆପଣ ଆସିବେ

ଭଲ ପରିଷ୍କାର ପରିଚ୍ଛନ୍ନରେ ହଁ ସେଇଠି ସବୁ ସେଇଠି ଭଲ ଆଉ ତୁମେ ଆସିକରି ବ୍ରହ୍ମପୁରରେ ଆସି କେମତି କ'ଣ ମାନେ ପହଞ୍ଚିବ କେଉଁଦିନ ଆଉ କେତେବେଳେ ଆସି କେଉଁ ଟାଇମରେ ଆସି ପହଞ୍ଚିବେ ହେଉ ହେଉ ସେଠିବି ଖାଦ୍ୟ ବି ଟେଷ୍ଟ ଅଛି ଭଲ ଆଉ ସଇଠି ପରିଷ୍କାର ପରିଚ୍ଛନ୍ନ ଭାବରେ ବି ତିଆରି କରନ୍ତି ସମସ୍ତେ ବି ସେଇଠି ବି ଆସି ଖାଆନ୍ତି ଆଜ୍ଞା ଯେହେତୁ ଆମେ ସେଇଠି ରହୁଛୁ ଆମେ ତ ସବୁ ମାନେ ଯିଏ ଯେମତି ମାନେ କୁହନ୍ତି ମାନେ କୁହନ୍ତି କି କେମତି କ'ଣ ମାନେ ଏଠି ମାନେ ଚଳପ୍ରଚଳ କେମତି କ'ଣ କେମତି କ'ଣ ଖାଦ୍ୟ ବନାନ୍ତି ଆମେ ବି କହୁକି ଏମତି ଭଲ ଖାଦ୍ୟ କରନ୍ତି ପରିଷ୍କାର ପରିଚ୍ଛନ୍ନ ଭାବରେ ଏ ମାନେ ଗର୍ବ ଅହଙ୍କାର ହ୍ୟାଲୋ ହେଉ ମ୍ୟାଡ଼ାମ୍ ହେଉ ମ୍ୟାଡ଼ାମ୍ ମୁଁ ରଖୁଛି